ହଁ ମ୍ୟାଡମ୍ ନମସ୍କାର ଏଇଟା ହସ୍ପିଟାଲ ଲାଗିଛି ତ ହଁ ମ୍ୟାଡମ ଗୋଟେ ମାନେ ଗୋଟେ ହାର୍ଟ ପେସେଣ୍ଟଟେ ଜଣେ ଥିଲା ଆଉ ତାଙ୍କୁ ବି ଅପରେସନ କରିବାର ଅଛି ସେମିତି ସର୍ଜରୀ ମାନେ ସୁବିଧା ଅଛି କି ନାହିଁ ସେଟା ପଚାରିବା ପାଇଁ ଫୋନ କରିଥିଲି

ଓ ହଁ ହଁ ହଁ ହଁ କେତେ ମାନେ ଟେଷ୍ଟ ଫେଷ୍ଟରେ କେତେ ଭିତରେ ପଇସା ସରିବ କି ହଁ ହଁ ହଁ ମାନେ ଭଲ ଡକ୍ଟରମାନେ ଆସୁଛନ୍ତି ତ ମାନେ ଅପରେସନ କରିବା ଲାଗି ହଁ ହଁ ହଁ ହଁ ଏବେ ଗଲେ ବି ମାନେ ସାଙ୍ଗେ ଅପରେସନ କରାଯିବ ହଁ ଆଉ କ'ଣ କ'ଣ ହଉ ହଉ

ହଁ ହଁ ମାନେ କ'ଣ କ'ଣ ଡକୁମେଣ୍ଟ ଧରିକନା ଯିବା ଲାଗି ପଡ଼ିବ ପେସେଣ୍ଟ ରୋଗୀ ଆଉ ଯିଏ ତା ସାଙ୍ଗେ ଯାଇଥିବ ଓହୋ ମାନେ ଜଣେ ରହିପାରିବେ ତା ଜଣେରୁ ଆଉ ଓ ହୋ ମାନେ ହସ୍ପିଟାଲ ମାନେ ସଫା ସୁୁତୁରା ଅଛି ଓ ହୋ ମାନେ ସେ ଲାଟିନ ଓ୍ୱାସରୁମ୍ ସବୁ ଆଉ କିଛି ଅସୁବିଧା ମାନେ ପେସେଣ୍ଟ ଲାଗି ପେସେଣ୍ଟ ଲାଗି କିଛି ଅସୁବିଧା ନାଇଁ ତ ଓ ହଁ ଓ ହଁ ମାନେ ଜଣେରୁ ଆଉ ବେଶୀ ଜଣ ଯାଇ ପାରିବେ ନାହିଁ ହୁଁ ହୁଁ ହୁଁ

ହଁ ହଁ ହଉ ଠିକ୍ ଅଛି ହଉ ରହୁଛି ନମସ୍କାର